ଅନେକ ଗୁଡ଼ିଏ ଫୁଲ ମୁଁ ଆମ ଘରେ ଲଗେଇଛି ଯେମିତି କି ଛାତ ଉପରେ ତ ଅନେକ ଗୁଡ଼ିଏ ଫୁଲ ଅଛି ଆମ ଘର ଲୋକଙ୍କୁ ବା ମୋତେ ଫୁଲ ଫୁଲ ଗଛ ବା ଫୁଲ ଦେଖିଲେ ଭଲ ଲାଗେ ତ ଆମ ଛାତ ଉପରେ ଅନେକ ଗୁଡ଼ିଏ ଫୁଲ ଲାଗିଛି ଯେମିତି କି ଗୋଲାପ ଫୁଲ ତ ଚମ୍ପା ଫୁଲ ଟଗର ଫୁଲ ମନ୍ଦାର ଫୁଲ ଇତ୍ୟାଦି ଫୁଲ ଫୁଲ ବି ଇତ୍ୟାଦି ଫୁଲ ଲାଗିଛି ଆମ ଘର ଲୋକ ଫୁଲ ନେଇ ଠାକୁର ପୂଜା ବି ଅନେକ ଗୁଡ଼ିଏ ଜିନିଷ ପାଇଁ ବି ବ୍ୟବହାର କରନ୍ତି ଠାକୁର ପୂଜା ଅନେକ ଗୁଡ଼ିଏ କାମରେ ବି ବ୍ୟବହାର କରନ୍ତି ମନ୍ଦିର ନେଇକି ଯାଆନ୍ତି ତ ଫୁଲର ଅଭାବ ବି ନଥାଏ କାହା ଘରୁ ଫୁଲ ଯାଇକି ଆଣିବାକୁ ବି ନ ପଡ଼ିନଥାଏ ଆମକୁ ଆଉ ଛାତ ଉପରେ ମୁଁ ଅନେକ ଗୁଡ଼ିଏ ଫୁଲ ଲଗେଇଛି ଆଉ ଆମ ଛାତ ତଳେ ଯେମିତି ଘର ତଳେ ଘର ପାଖରେ ବହୁତ ବଡ଼ ଜାଗା ଅଛି ସେଠି ବି ମୁଁ ଅନେକ ଗୁଡ଼ିଏ ଗଛ ଲଗେଇଛି ମୁଁ ଆମ ଘର ଲୋକ ସମସ୍ତେ ଗଛ ଲଗେଇଛନ୍ତି ଯେମିତିକି କଦଳୀ ଗଛ ନଡ଼ିଆ ଗଛ ବି ଅଛି ଆମ୍ବ ଗଛ କଦଳୀ ଗଛ ଅନେକ ଗୁଡ଼ିଏ ଗଛ ଅଛି ତ ସେହିଥିରୁ ହେଲା ଆଳୁ ଗଛ ବି ଲାଗିଛି ତ ଆମକୁ ବାହାରୁ ଯାଇକି କିଛି ପଇସା ଖର୍ଚ୍ଚ ବି ବେଶୀ କରିବାକୁ ପଡ଼ିନଥାଏ କମ୍ ଖର୍ଚ୍ଚ ହେଇଯାଏ ଆମେ ଯେହେତୁ ଘରେ ଗଛ ବି ଲଗେଇଛୁ ତ ଘରୁ ପରିବା କି ଫଳ ମୂଳ ଆଣିକି ବି ଆମେ ଖାଇପାରୁ ତ ବାହାରୁ ଯାଇକି କିଣିବାକୁ ପଡ଼େନି ଆମକୁ ଏତେ ଜିନିଷ ତ ଏହାଦ୍ୱାରା ଲୋକ ମାନେ କିଛି ପଇସା ବି ଖର୍ଚ୍ଚ ହେବାରୁ ର ବଞ୍ଚିଯାଏ ତ ବାହାରୁ ବେଶୀ ଆମକୁ କିଣିବା ପଡ଼ିନଥାଏ ତେଣୁ ଏହାଦ୍ୱାରା ଅନେକ ଗୁଡ଼ିଏ ଲୋକମାନେ ବି ଆମ ପାଖକୁ ଆସନ୍ତି କିଛି ଜିନିଷ ନେବାକୁ ତ ଆମେ ବି ଦେଇ ଦେଉ ସେମିତି ତ କିଛି ଅଭାବ ନଥାଏ ତେଣୁ ଅନେକ ଗୁଡ଼ିଏ ଏମିତି ଆପଣ ଘରେ ଗଛ ବି ଲଗେଇକି ବା ଅନେକ ଗୁଡ଼ିଏ ଯତ୍ନ ଗଛର ଗଛ ଲଗେଇ ଦେଲେ ବି ଖାଲି ହେଇଯାଏନି ତାର ଯତ୍ନ ନେବାକୁ ବି ପଡ଼େ ତ ଗଛକୁ ଯତ୍ନ ନେଇ ଲଗେଇ ତାକୁ ଛୋଟରୁ ବଡ଼ କରିବା ପାଇଁ ବି ବହୁତ ସମୟ ଲାଗେ ତ ସେଇ ଧୈର୍ଯ୍ୟ ଧରି ଗଛକୁ ଯଦି ସେଇ ଭଳିଆ ଆପଣ ଦେଖୁଥିବେ ତାହେଲେ ତ ଆପଣଙ୍କୁ ଭଲ ଫଳ ବି ମିଳିପାରେ ତ ଆପଣ ଯାହା ଗଛ ଲଗେଇବେ ତ ଭଲସେ ଲଗେଇବି ପାରିବେ ତ ଆପଣଙ୍କୁ ଦେଖିବାକୁ ବି ଭଲ ହେବ ତାକୁ ପାଣି କେମିତି ଦିଆଯାଏ ତ ଖରା ଛାଇ କେତେବେଳେ କ'ଣ ତାକୁ ସବୁ ଠିକ୍ ଭାବରେ ଦେଖିବାକୁ ପଡ଼ିବ ତ ଆପଣଙ୍କୁ ଗଛ ଲଗେଇଲେ ଖାଲି ଗଛ ଲଗେଇ ଦେଲେ ହେଇଯିବନି ତ ତାର ବେ ଆପଣଙ୍କୁ ଭଲସେ ଦେଖିବା କେମିତି ସେ ଗଛ ବଢ଼ିବ କି କେଉଁଠି ଭାଙ୍ଗିଗଲା କି ପୋକ ଲାଗିଗଲା କି କ'ଣ ତାକୁ ଦେଖିବାକୁ ବି ପଡ଼େ ତ ସେଇ ଇଏରୁ ଆମେ ବହୁତ

ଗଛଦ୍ୱାରା ତ ଆପଣ ଲୋକମାନେ ଆଜିକା ଦୁନିଆରେ ଲୋକମାନେ ଗଛ କାଟି ସେଇଠି ଘର ତିଆରି କରୁଛନ୍ତି କିନ୍ତୁ ଗୋଟେ ଗଛରେ ଗୋଟେ ଗଛ ଲଗେଇଲେ ଅନେକ ଗୁଡ଼ିଏ ଲୋକମାନଙ୍କର ଜୀବନ ବା ପଶୁପକ୍ଷୀ ମାନେ ପଶୁପକ୍ଷୀମାନଙ୍କର ଚଳ ବିଚଳ ରହିପାରିବ ତେଣୁ କରି ଗଛ ଲଗେଇବା ବହୁତ ଭଲ